ମୋତେ ସବୁଠାରୁ ମୋ ନିଜ ସାଙ୍ଗସାଥିଙ୍କ ସାଙ୍ଗରେ ଯାତ୍ରା କରିବାକୁ ଭଲ ଲାଗେ କାରଣ ସାଙ୍ଗସାଥିଙ୍କ ସାଙ୍ଗରେ ଆମେ ଯେଉଁଠିକି ବି ଯାଉ ମଜା ମସ୍ତି କରିପାରୁ ଫ୍ୟାମିଲି ସାଙ୍ଗରେ ଗଲେ ଚୁପ ଚାପ ଯିବାକୁ ପଡ଼େ ଚୁପ ଚାପ ଆସିବାକୁ ପଡ଼େ ସାଙ୍ଗସାଥିଙ୍କ ସାଙ୍ଗରେ ଗଲେ ଖୁବ୍ ମଜାମସ୍ତି ଟିକେ ହୁଏ ଆଉ ସାଙ୍ଗମାନେ ପାଖରେ ଥିଲେ ଭଲ ଲାଗେ ବୁଲାବୁଲି ଟିକେ ଅଧିକ ହେଇପାରେ ସେଥିପାଇଁ ସାଙ୍ଗସାଥିଙ୍କ ମାନଙ୍କ ସାଙ୍ଗରେ ଗଲେ ମୋତେ ଟିକେ ଭଲ ଲାଗେ ଆଉ ଯେଉଁଠିକି ବି ଆମେ ଯାଉ ସାଙ୍ଗସାଥି ହେଇକି ବାଇକ୍ରେ କିମ୍ବା ଗାଡ଼ି କରି ଭଡ଼ା କରିକି ପ୍ରାୟତଃ ଆମେ ବହୁତ ଜାଗାକୁ ଯାଇଛୁ ସାଙ୍ଗସାଥି ହୋଇ ଏମିତିକି ବି ଆମ କଲେଜ୍ ତରଫରୁ ବି ଯାଇଛୁ ସାଙ୍ଗସାଥି ହେଇ ପୁରୀ ପିକନିକ୍ ଯାଇଥିଲୁ ଏମିତିକି ବହୁତ ଜାଗାକୁ ଯାଇଛୁ ଫ୍ୟାମିଲି ସାଙ୍ଗରେ ବି ଯାଇଛୁ ବହୁତ ଜାଗାକୁ କିନ୍ତୁ ସାଙ୍ଗସାଥିଙ୍କ ସାଙ୍ଗେରେ ଯିବାକୁ ଟିକେ ବେଶୀ ଭଲ ଲାଗେ